ମୁଁ ପୁସ୍ତକ କହିଲେ ଡିଟେକ୍ଟିଭ ପୁସ୍ତକ ଏବଂ ଉପନ୍ୟାସ ପୁସ୍ତକ ପଢିବାକୁ ବହୁତ ଭଲପାଏ ଯେମିତି ଡିଟେକ୍ଟିଭ ପୁସ୍ତକ କହିଲେ ରହସ୍ୟ କୁମାର ନିରଞ୍ଜନ ରଣା ରହସ୍ୟ ସମ୍ରାଟ ଭୂପେନ ଗୋସ୍ଵାମୀ ଆଉ ଏମିତି କିଛି ଡିଟେକ୍ଟିଭ ଅଛି ତାକୁ ପଢିଆକୁ ଭଲଲାଗେ ଯେମିତି ଟାର୍ଜନ ହେଉ କିଛି ଟାର୍ଜନର ଯେଉଁ ଅଛି ତା ସିରିଜ୍ଟା ମୁଁ ପଢିଛି ଆଉ ଏମିତି କିଛି ମୁଁ ପଢିଛି ଆଉ କିଛି ଆପଣଙ୍କର ଯେଉଁ ପୁସ୍ତକ ଏଇ ସବୁ ପଢିଛି ତେଣୁ ୟାକୁ ପଢିଲେ କଣ ହବ ବହୁତ ଶିକ୍ଷଣୀୟ ଜିନିଷ ଅଛି ଯେ ନିଶ୍ଚିତ ଭାବରେ ଶିକ୍ଷଣୀୟ ଜିନିଷ ତ ଅଛି ଏମିତି ବହୁତ ପୁସ୍ତକ ମୁଁ ପଢିଛି ଆଉ